ବୌଦ୍ଧ ଜିଲ୍ଲାରେ ମୁଖ୍ୟ ସାମାଜିକ କଲ୍ୟାଣ ଏବଂ ବିକାଶ କାର୍ଯ୍ୟକ୍ରମ ଏବଂ ପଦେକ୍ଷପ ଗୁଡ଼ାକ ଶିକ୍ଷା ପାଇଁ ଅଙ୍ଗନବାଡ଼ିରୁ ନେଇ ଅଷ୍ଟମ ପର୍ଯ୍ୟନ୍ତ ଛୁଆକୁ ଖାଦ୍ୟ ବସ୍ତ୍ର ଜୁତା ଏବଂ ବହି ସବୁ ଜିନିଷ୍ ତାହାକୁ ଦିଆଯାଏ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମର ଅଙ୍ଗନବାଡ଼ି ଆଶା ତା ପଛେ ଏନଏମ ଦିଦି ଏହି ସବୁ ଗୁଡ଼ାକୁ ଆମ ତାଙ୍କ ପାଖରୁ ମେଡ଼ିସିନ ମିଲେ ପାଖ ମେଡ଼ିକାଲରେ ମାହାଲିୟା ମେଡ଼ିସିନ ମିଲେ ସରକାର ଯେଉଁ ଡକ୍ଟର ଗୁଡ଼ାକୁ ରଖିଛନ୍ତି ସେମାନେ ବହୁତ ବଢ଼ିଆଁ ବିହେଭ କରନ୍ତି ସେବା ସେବା ଦିଅନ୍ତି ଦ୍ରାରିଦ୍ର୍ୟ ହ୍ରାସ ପାଇଁ ଚାଉଳ ଘର ଏହି ସବୁ ସରକାର ବହୁତ ସୁବିଧା କରୁଛନ୍ତି ମହିଳା ସଶକ୍ତିକରଣ ପାଇଁ ଲୋନ୍ ଗୁଡ଼ାକ ଦେଉଛନ୍ତି ସେଥିପାଇଁ ସରକାର ବୌଦ୍ଧ ଜିଲ୍ଲା ପାଇଁ ବହୁତ କିଛି କରିଛନ୍ତି